ଗଛ ଦୁଇ ପ୍ରକାର ଲଗାଯାଏ ଗୋଟିଏ କଲମି ଗଛ ଆଉ ଗୋଟିଏ ଡାଇରେକ୍ଟ ସିଧାସଳଖ ମଞ୍ଜିରୁ ହୁଏ ତ ବିଶେଷ ଭାବରେ ଆମ୍ବ ଗଛ ପଣିସ ଗଛ ଲେମ୍ବୁ ଗଛ ଏଯାକ କଲମିରେ ଲଗାଇଲେ ଲଗା ଆମେ ଲଗାଉ ଲଗାଇବା ଦ୍ଵାରା ଶୀଘ୍ର ଫଳ ଦେଉଛି ଆଉ କଲମିଟା ସେଥିରେ ତା'ର ପଦ୍ଧତି ଅଛି ସେ ପଦ୍ଧତି ଅନୁସାରେ ତା'କଥାଟା କଟା ହେଉଛି ଏଥିରେ କିଛି ମାଟି ଅନ୍ୟାନ୍ୟ ଜିନିଷ ଦେଇକି ବାନ୍ଧି ଦେଇକି ତାକୁ କଲମି କରାହେଉଛି କଲମି କଲାପରେ ସେ ଏଥିରୁ ସେ ଡାହିଟା କଟା ଯାଇକି ଗଛ ଲଗା ହେଉଛି ଗଛ ଲଗାଇବା ଦ୍ୱାରା କ'ଣ ହେଉଛି କଲମି ଗଛ ଶୀଘ୍ର ଫଳ ଦେଉଛି ମାନେ ମଞ୍ଜି ଲଗାଇବା ଦ୍ଵାରା ସେ ବହୁତ ବର୍ଷ ପରେ ଫଳ ଦେବ କିନ୍ତୁ ଏହିଗୁଡ଼ା ଗଛ ଲଗାଉ ଲଗାଉ ଗଛ ଟିକେ ବଢ଼ିଗଲା ମାନେ ପୁଣି ବର୍ଷେ ଛଅମାସ ବର୍ଷେ ପରେ ଏଥିରେ ଫଳ ଆରମ୍ଭ ହୋଇଯାଉଛି ତେଣୁ କଲମି ଗଛର ଏହିଗୁଡ଼ା ଭଲ ଲାଭ ଆଉ ମଞ୍ଜି ଗଛ ଲଗାଇବା ଅପେକ୍ଷା ଆଉ